ଏବେକାର ଯୁଗରେ ଯେଉଁ ଗ୍ରାମ ଗ୍ରାମାଞ୍ଚଳରେ ଯେଉଁ ଯୁବପିଢ଼ିମାନେ ସହର ଝିଅମାନଙ୍କୁ ଯେଉଁ ବିବାହିତ କରୁଛନ୍ତି ସେଥିରେ ବହୁତ ସମସ୍ୟା ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଛି କାହିଁକିନା ଗୋଟେ ସହରର ଝିଅ ଗାଁର ଚାଲିଚଳନ ଦୋକାନ ବଜାର ବହୁତ ପ୍ରକାର ତାକୁ ଅସୁବିଧା ହୁଏ ମାନେ ସେ ହେଉଛି ଆମର ଗାଁ ଚଳଣି ହେଉଛି ବହୁତ ଭିନ୍ନ ଯେମିତି ସହରେ ରହିଲା ଦୋକାନ ବଜାର ହୋ ହାଲ୍ଲା ବିଭିନ୍ନ ପ୍ରକାର କାର୍ଯ୍ୟକର୍ମ କ୍ଷେତ୍ର ବହୁତ ଥାଏ ମନୋରଞ୍ଜନ କରିବା ପାଇଁ କିନ୍ତୁ ଗାଁରେ ସେଇଭଳିଆ ସେଭଳିଆ ନାହିଁ ସେଥିପାଇଁ ଗୋଟେ ସହର ଝିଅ ଯଦି ଗାଁକୁ ବୋହୂ ହେଇକି ଆସିଲା ତାହେଲେ ସେଥିରେ ଘର ପରିବାର ମଧ୍ୟ ବହୁତ ଅସୁବିଧା ବହୁତ କଳି ଝଗଡ଼ା ମଧ୍ୟ ବେଳେବେଳେ ଦେଖାଯାଇଥାଏ ଏଥିରେ ହେଉଛି ମାଆ ବାପା ପୁଅ ଭାଇ ଭଉଣୀ ସହିତ ମତମତାନ୍ତର ମଧ୍ୟ ବେଳେବେଳେ ଏହା ଦେଖା ଦେଇଥାଏ

ମାନେ ଗାଁର ଗାଁର ଗାଁ ବିଷୟରେ ତାଙ୍କୁ ସବୁକିଛି କିଛି ସେମାନେ ବୁଝିପାରୁନାହାଁନ୍ତି ସେମାନେ କିଛି ଯେମିତି ଗାଁ ଅଞ୍ଚଳରେ ବଣ ଜଙ୍ଗଲ ପାହାଡ଼ ପର୍ବତ କୃଷି କ୍ଷେତ୍ର ବିଭିନ୍ନ କରିବାକୁ ପଡ଼ିଥାଏ ତାପରେ ହେଉଛି ଗାଁ ମାଟି ସେମାନଙ୍କୁ ବେଳେବେଳେ ସେମାନଙ୍କୁ ମଧ୍ୟ ଭଲ ଲାଗିନଥାଏ ସହରାଞ୍ଚଳରେ କେତେଗୁଡ଼ାକ ବିଭିନ୍ନ ଗାଡ଼ି ମୋଟର୍ ଲାଇଟ୍ ମାଇକ୍ ସେଗୁଡ଼ାକ ସେମାନଙ୍କୁ ବହୁତ ଖୁସି ଲାଗିଥାଏ ଆଉ ହେଉଛି ଗାଁରେ ସେସବୁ ସୁବିଧା ସେମାନେ ପାଇପାରିନଥାନ୍ତି ସେଥିପାଇଁ ସେମାନେ ବହୁତ ଖରାପ ଅନୁଭବ କରିଥାନ୍ତି ସେଥିପାଇଁ ସେମାନେ ଗାଁ ଅଞ୍ଚଳରେ ସେମାନେ ଖାପ ଖାଇ ନ ରହି ରହିପାରନ୍ତିନି ସେଥିପାଇଁ ଆମ ହେଉଛି ପୁଅ ହେଉଛି ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି